ବଗିଚା ଚାଷ ମୋତେ ବହୁତ ଭଲ ଲାଗେ ଯାହାକି ସମସ୍ତଙ୍କର ନଜର ଫୁଲ ଉପରେ ରହିଥାଏ ବଗିଚା ଚାଷଟା ସହି ପଡ଼ିଶାର ଫୁଲର ଯେଉଁ ସୁଗନ୍ଧ ସମସ୍ତଙ୍କୁ ବହୁତ ଖୁସି ଲାଗେ ମୋତେ ବି ବହୁତ ଖୁସି ଲାଗେ ବଗିଚା ବଗିଚା ଚାଷର ପଦ୍ଧତିଟା ମୋତେ ବହୁତ ଆନନ୍ଦଦାୟକ କରେ ଯାହାକି ବହୁତ ମୋର ଅଧିକାଂଶ ଟାଇମ ବଗିଚାରେ ହିଁ ବିତି ଥାଏ ଏବଂ ବଗିଚାଟି ସମସ୍ତଙ୍କୁ ବହୁତ ଖୁସିରେ ଭର୍ତ୍ତି କରେ